ମୁଁ ଏଇ ବର୍ଷ ରଜରେ ଯେଉଁ କୁର୍ତ୍ତୀ ସେଟ୍ଟି କିଣିଥିଲି ମୁଁ ତାର ଅବସ୍ଥା ଦେଖି ଭାବୁଥିଲି କି ଏଇ କୁର୍ତ୍ତୀ ସେଟ୍ର କଲର୍ କେବେ ଛାଡ଼ିବ ନାହିଁ କିମ୍ବା କେବେ କିଛି ଖରାପ ହେବ ନାହିଁ କିନ୍ତୁ ତାକୁ କିଛି ଦିନ ବ୍ୟବହାର କଲାପରେ ଯେତେବେଳେ ପ୍ରଥମ କରି ମୁଁ ସେ କୁର୍ତ୍ତୀ ସେଟ୍କୁ ଧୋଇଲି ସେଥିରେ କଲର୍ ଛାଡ଼ିବାକୁ ଲାଗିଲା ଏବଂ ତା'ପରେ ଜାଣିପାରିଲି କି ଏହି କପଡ଼ାର ଯେମିତି ଦେଖିବା ପାଇଁ ଯେତେ କ୍ୱାଲିଟି ଅଛି ବୋଲି ଜଣାପଡ଼ୁଛି ସେତେ ବ୍ୟବହାର କଲା ପରେ ତା'ର କ୍ୱାଲିଟି ରହୁ ନାହିଁ ତ ଆହୁରି ତା'ସହିତ ଯେମିତିକି କପଡ଼ାରେ ହାତ ଲଗାଇବା ପାଇଁ କପଡ଼ା ଏକ୍ସଟ୍ରା ଦେଇଥାଏ ସେମିତି ଏହି କୁର୍ତ୍ତୀ ସେଟ୍ରେ ହାତ ଲଗାଇବା ପାଇଁ ଏକ୍ସଟ୍ରା କପଡ଼ା କିଛି ଦିଆହୋଇନଥିଲା ଯେଉଁଟାକି ମୋତେ ନିଜେ କିଣି ତାକୁ କୁର୍ ହାତଟି ଲଗାଇବାକୁ ପଡ଼ିଲା